ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହି ପାରିବି ଏଗୁଡିକ ହେଉଛି ଅଠାଅଶି ନ ଶହ ଅଠାନବେ ନ ହଜାର ଆଠ ଶହ ସତାଅଶି ଅଶି ହଜାର ଆଠ ଶହ ପଞ୍ଚାଅଶି ନ ଲକ୍ଷ ନ ଶହ ପଞ୍ଚାନବେ